ଆଗ କୂଅରୁ ଦଉଡ଼ି ସାହାଯ୍ୟରେ ପାଣି ବାଲ୍ଟି ମାଧ୍ୟମରେ କଢ଼ା ହେଉଥିଲା ଲୋକେ ବହୁତ କଷ୍ଟ ଅନୁଭବ କରୁଥିଲେ ଅଧିକ କୂଅ ତେଣୁ ଯୁଗ ଉନ୍ନତି ହେବା ଯୋଗେ ଇଲେକଟ୍ରିକ୍ ମଟର ସାହାଯ୍ୟରେ ପାଣି ସହଜରେ ଉପରକୁ ଆସିପାରୁଛି ଲୋକମାନେ ତାକୁ ନେଇ ମଧ୍ୟ ନିଜ ବ୍ୟବହାରରେ ଲଗେଇ ପାରୁଛନ୍ତି